ହ୍ୟାଲୋ ଆପଣ ସତ୍ୟମ ଟ୍ରାଭେଲ୍ସର ହରି ଭାଇନା କହୁଛନ୍ତି ତ ଆମେ ଭୀମରମପୁରର ମତିରଞ୍ଜନ ଦାସ କହୁଛୁ ଆମେ ଆପଣଙ୍କ ସତ୍ୟମ ଟ୍ରାଭେଲ୍ସରୁ ଗୋଟେ ଗାଡ଼ି ବୁକ୍ କରିଥିଲୁ ଆମେ ଆପଣଙ୍କ ସହିତ କଥାବାର୍ତ୍ତା କରିଥିଲୁ କି ଆମେ ପୁରୀରୁ ଭୁବନେଶ୍ୱର ଦେଇକିନା ଫେରିବୁ ଆପଣଙ୍କୁ ତିନି ତିନି ହଜାର ପାଞ୍ଚଶହ ଟଙ୍କା ରେଟ୍ ଆମେ ଫିକ୍ସ କରିଥିଲୁ କିନ୍ତୁ ଆପଣଙ୍କ ଡ୍ରାଇଭର୍ ଏବେ ରାତିରେ ଆସି ପହଞ୍ଚାଇ ଦେଇକି ନା କହୁଛନ୍ତି ଚାରି ହଜାର ଦୁଇଶହ ବୋଲି ଆମେ ତ ଡ୍ରାଇଭର୍କୁ ଏତେ ଟଙ୍କା ଦେଇପାରିବୁନି ଆପଣ ଟିକେ ତାଙ୍କ ସହିତ କଥା ହେଇଯାଆନ୍ତୁ ନହେଲେ ଆପଣଙ୍କ ଫୋନ ପେ ନମ୍ବରଟା ଦିଅନ୍ତୁ ଆମେ ଆପଣଙ୍କୁ ଦେଇ ଦେବୁ ଏମିତି କଲେ ତ ଭଲ ନୁହେଁ ଆପଣ ଆପଣଙ୍କ ଡ୍ରାଇଭର୍କୁ କହିଦିଅନ୍ତୁ କି ଆମେ ଆପଣଙ୍କୁ ପଇସା ପଠାଇ ଦେଉଛୁ ବୋଲି ଆଉ